ହ୍ୟାଲୋ ହଁ ମୁଁ ଏମତିଆ ମାର୍କେଟ୍ରେ ଅଛି ଏଇ ପାର୍କିଂ କରିକିରି ଆଉ ଏ କେଉଁଠିକି ଯିବାକୁ ପଡ଼ିବ ମହେନ୍ଦ୍ରଗିରିରେ ହେଲେ ସେଠି କ'ଣ ପାର୍ଟି ଫାର୍ଟି ହେଉଛି କ'ଣ ପ୍ରୋଗ୍ରାମ ହେଉଛି କି

ହଁ ହଉ ହେଲେ ଆଗ ମୋତେ ସେ ସବୁଯାକ ଜିନିଷ ସବୁ ଧରି ଯିବାକୁ ପଡ଼ିବ ଗଲା ପରେ ଆଉଥରେ ଲୋକ ନେବାକୁ ପଡ଼ିବ ହଁ ହଁ ହଁ ହଉ ଆଗ ଜିନିଷ ଫିନିଷ ସବୁ ଯାକ ଯାଇକିରି ସେ ସବୁ ରେଡ଼ି ହେଲା ପରେ ଆସିକି ନେବେନା ଆଉ ହଁ ହଁ ହେଲେ ସକାଳ କେତେଟା ବେଳକୁ ଯିବି ହଁ ଚଞ୍ଚଳ ସାତରୁ ଆଠଟା ବେଳୁ ପଳାଇବି ହଁ ହଉ ହଁ ହଁ ନାଇଁ ହଁ ପିଲାଛୁଆ ରୋଷେଇ ପ୍ରୋଗ୍ରାମ୍ ଅଛି ମହେନ୍ଦ୍ରଗିରି ବୋଇଲେ ଟିକେ ଚଞ୍ଚଳ ଆକା ଯିବାକୁ ପଡ଼ିବ ଭୋରୁ ମୁଁ ପାଞ୍ଚଟା ବେଳକୁ ବାହାରି ପଡ଼ିଛି ହଁ ପାଞ୍ଚଟା ବେଳକୁ ବାହାରି ପଡ଼ିଛି ମୁଁ ଗାଡ଼ି ଲଗଉଛି ଆପଣ ରେଡ଼ି ହେଇଥାନ୍ତୁ ଯାହା ଜିନିଷପତ୍ର ଭଲ ମନ୍ଦ ସବୁ ନେଇଯିବା ହଁ ହଁ ହଁ ହଉ